ହ୍ୟାଲୋ ହଁ ମିଳିବ ହଁ ମ୍ୟାଡ଼ାମ୍ ସବୁ ଆଇଟମ୍ ଅଛି ଆ ମିଳିବ ହଁ ମ୍ୟାଡ଼ାମ୍ ବୁଝିଲି ହଁ ଦିଆ ହବ ହଁ ହେଇପାରିବ ଦିଆ ହବ

ହଁ ମ୍ୟାଡ଼ାମ୍ ମିଳିବ

ହଁ ଦୁଇ ପୁଅ ଆମର ଲୋକ ଅଛି ଯାଇକି ମ୍ୟାଡ଼ାମ୍ ଆପଣଙ୍କର ସଜାଡ଼ିକି ଆସିବେ ସବୁ ଫୁଲ ନେଇକି ଗୋଲାପ ଫୁଲ ଗେଣ୍ଡୁ ଫୁଲ ରଜନୀଗନ୍ଧା ସବୁ ନେଇକି ଆମର ଡେକୋରେସନ୍ ମାନେ ଅଛନ୍ତି ଯାଇକି ସଜାଡ଼ିକି ଆସିବେ ଆପଣଙ୍କ ବାହାଘରକୁ ହୁଁ ହଁ ଠିକ୍ ଅଛି ନାଇଁ ମ୍ୟାଡ଼ାମ୍ ଆପଣ ଆମର ଲୋକ ଅଛନ୍ତି ଯାଇକି ସେମାନେ ଡେକୋରେସନ୍ କରିକି ଆସିବେ ଫୁଲମାଳି ନେଇକି ଯିବେ ଫୁଲ ନେଇକି ଯିବେ ସବୁ ସଜାଡ଼ିକି ଆସିବେ ହଁ ହଁ ନାଇଁ ଫ୍ରେସ୍ ଫୁଲ ଏକା ଦିଆ ହବ ହଁ ଠିକ୍ ଅଛି ହଁ ହଁ ହଁ ଅଛନ୍ତି ଅଛନ୍ତି ଯେ ଆପଣ କିଛି ଟଙ୍କା ଆଡ଼ଭାନ୍ସ୍ ଦିଅନ୍ତୁ ଆପଣଙ୍କର ଗାଡ଼ି ସଜା ଡେକୋରେସନ୍ ସଜା ରଜନୀଗନ୍ଧା ସବୁ ମିଶିକିନା ମ୍ୟାଡ଼ାମ୍ ଗୋଟିଏ ପଚାଶ ହଜାର ପଡ଼ିବେ ଆପଣ ମୋତେ ଆଡଭାନ୍ସ୍ କୋଡ଼ିଏ ହଜାର ଦିଅନ୍ତୁ ନାଇଁ ନାଇଁ ନାଇଁ ମ୍ୟାଡ଼ାମ୍ ଅଧିକା ନାଇଁ ଆମେ ସବୁଆଡ଼େ କରୁଛୁ ଆମେ ଏତିକି ଏକା ନେଉଛି ଆଉ ଆପଣ ଯଦି କହିବେ ବୋଲେ ଗୋଟେ ଦୁଇ ହଜାର କମାଇକି ଦେବେ ୟାଠୁ ଆଉ କମ୍ କରି ପାରିବିନି କହିଲି ବା ସମସ୍ତଙ୍କୁ ସେମିତି ପଚାଶ ହଜାରରେ କରାହେଉଛି ଆଉ ଆପଣ ଆମର ହଁ ହଁ ବହୁତ ଦରକାର ବୋଲି ତ କହୁଛି ପଚାଶ ହଜାର ଆମେ ବି ବହୁତ ଜାଗାରେ ସଜାଡ଼ୁଛୁ ସବୁ କରୁଛୁ ପଚାଶ ହଜାର ନେଉଛି ଆପଣଙ୍କ ପାଇଁ ମୁଁ ଦୁଇ ହଜାର କମାଇକି ନେଉଛି ହଁ କୁହନ୍ତୁ କମ୍ ହେଇ ଯାଉଛି ମ୍ୟାଡ଼ାମ୍ ଟିକିଏ ଆଉ ଗୋଟେ ହଜାର ଟଙ୍କା ଆଉ ଗୋଟେ ହଁ ମ୍ୟାଡ଼ାମ୍ କ'ଣ କହୁଛ କହୁଛି ଶୁଣନ୍ତୁ ଆଉ ଗୋଟେ ହଜାର ଟଙ୍କା ବଢ଼େଇକି ଦିଅନ୍ତୁ ଆମ ଲୋକମାନଙ୍କୁ ମୁଁ ପଠାଇ ଦେଉଛି ଫୁଲ ଫୁଲ ସବୁ ଦେଇକି

ହଁ ହଁ ହଁ ଆପଣ ଆପଣ କୋଡ଼ିଏ ହଜାର ପଠେଇ ଦିଅନ୍ତୁ ଆପଣ କ୍ୟାସ୍ ଦେବେ ନା ଫୋନ୍ ପେ'ରେ ପଠେଇବେ ମ୍ୟାଡ଼ାମ୍ ହଁ କୋଡ଼ିଏ ହଜାର ହଁ ହଁ ଠିକ୍ ହଁ ହଁ ହଁ ହଁ ଆମର ଆମର ହଁ ଫ୍ରେସ୍ ଫୁଲ ଦିଆ ହବ ମ୍ୟାଡ଼ାମ୍ କିଛି ଚିନ୍ତା କରନ୍ତୁ ନାହିଁ ହଁ ଠିକ୍ ଅଛି ହଁ ମ୍ୟାଡ଼ାମ୍ ରଖୁଛି ହଁ ହଁ ଠିକ୍ ଅଛି ଆଜ୍ଞା ନମସ୍କାର